ଦୌଡ଼ିବା ଦ୍ୱାରା ଆମ ମାନସିକ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ସକାରାତ୍ମକ ପ୍ରଭାବ ପକେଇଥାଏ ଦୌଡ଼ିବା ଦ୍ୱାରା ଆମ ପେଟର ଚର୍ବି କମିଥାଏ ଦୌଡ଼ିବା ଦ୍ୱାରା ଆମ ମସ୍ତିସ୍କ ଶାନ୍ତି ଅନୁଭବ କରିଥାଏ ଏତଦ୍ୱାରା ଆମ ମସ୍ତିସ୍କ ଭଲ କାମ କରିପାରିଥାଏ ଆମ ଦେହରେ ବ୍ଲଡ଼ ସାର୍କୁଲେସନ୍ ମଧ୍ୟ ଭଲ ଭାବେ ହେଇପାରିଥାଏ ଆମ ହାତ ଜଏଣ୍ଟ ଏବଂ ଆଣ୍ଠୁ ଜଏଣ୍ଟ ମଧ୍ୟ ଫ୍ରି ହେଇପାରିଥାଏ ଆମେ ଆମ ଦେହକୁ ସୁସ୍ଥ ରଖିପାରିଥାଉ ଦୌଡ଼ିବା ଦ୍ୱାରା ଆମ ମନ ରିଲାକ୍ସ ହେଇପାରିଥାଏ ଦୌଡ଼ିବା ଦ୍ୱାରା ଆମକୁ ଅନେକ ଲାଭ ହେଇଥାଏ ଆମେ ରାତି ହେଲେ ଆରାମରେ ଶୋଇ ମଧ୍ୟ ପାରିଥାଉ ଆମେ ନିଜକୁ ଶାନ୍ତି ଅନୁଭବ କରିଥାଉ ଦୌଡ଼ିବା ଦ୍ୱାରା ଆମ ଦେହ ହାଲକା ହେଇଥାଏ